ଉଣେଇଶହ ସତ୍ଚାଳିଶ ମସିହାରେ ଯେତେବେଳେ ଆମ ଦେଶରେ ସ୍ୱାଧୀନତା ହୋଇଥିଲା ସେତେବେଳେ ଆମର ପରିବାର କିଛି ବି ସୁବିଧା ନ ଥିଲା ଏବଂ ଲୋକମାନେ ଯିବା ଆସିବା ପାଇଁ ବହୁତ ଅସୁବିଧା ହେଉଥିଲେ ଏବଂ ଲୋକମାନେ ଚାଲିକରି ଯାଉଥିଲେ ସେତେବେଳେ ଟ୍ରେନ୍ ଆମର ଜାହାଜ ଏବଂ ମଟରସାଇକଲ୍ ଆଦି ନଥିଲା ଲୋକମାନେ ପଚାଶ ପଚାଶ କିଲୋମିଟର୍ ପର୍ଯ୍ୟନ୍ତ ଦିନକରେ ଚାଲି ଚାଲି ଯାଉଥିଲେ ଏବଂ ଏବେ କିନ୍ତୁ ପରିବହନର ବହୁତ ସୁବିଧା ହେଇଗଲାଣି ଯାହାଦ୍ଵାରା କି ଆମର ଯେଉଁ ଜାଗାକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ତିନି ଦିନରୁ ବା ଚାରି ଦିନ ଲାଗେ ଏବେ କିନ୍ତୁ ତାହା ପାଞ୍ଚ ଏବଂ ଦଶ ମିନିଟ୍ ଭିତରେ ଆମେ ଯାଇପାରୁଛେ ଯାହା ଏବଂ ସେଗୁଡ଼ିକ ହେଲା ଟ୍ରେନ୍ ଉଡ଼ାଜାହାଜ ବାଇକ୍ ଏବଂ ପାଣିଜାହାଜ ଇତ୍ୟାଦି ଏବଂ ପରିବହନ ଗୋଟିଏ ଦେଶରୁ ଅନ୍ୟ ଦେଶକୁ କିଛି ଆମଦାନୀ ବା ରପ୍ତାନି କରିବା ପାଇଁ ଦେଶରେ ଆମର ବହୁତ ପରିବହନର ଆବଶ୍ୟକତା ହେଉଛି ଏବଂ ପରିବହନ ଦ୍ୱାରା ଆମ ଦେଶର ଅର୍ଥନୀତିର ବିକାଶ ଘଟୁଛି ଯାହାଦ୍ୱାରା କି ଆମର ଲୋକମାନଙ୍କ ଆର୍ଥିକ ସହାୟତା ହୋଇପାରୁଛି ଏବଂ ଆମର ପରିବହନ ଦ୍ୱାରା ଲୋକମାନେ ଗୋଟିଏ ଠାରୁ ଅନ୍ୟ ଠାରୁ ଏବଂ ସହଜରେ ଯାଉଛନ୍ତି ଯାହାଦ୍ୱାରାକି ତାଙ୍କର ସମୟ ବଞ୍ଚୁଛି ଏବଂ କାମଟି ଠିକ୍ ସୁରୁଖୁରୁରେ ଚାଲୁଛି